ମୁଁ ମୋ ବଗିଚାରେ ଲଗାଇଥିବା ଗଛ ସବୁ ପ୍ରସ୍ଫୁଟିତ ହେବାର ଦେଖିଲେ ମୋତେ ବହୁତ ଆନନ୍ଦ ଅନୁଭବ ଲାଗେ ତାହା ଯେମିତି ଏଠାରେ ମାନେ ଯେଉଁ ବହୁତ୍ ମାତ୍ରାରେ ବହୁତ ଭଲ ସୁନ୍ଦର ଭାବରେ ଫୁଲ ଫୁଟିଥାଏ ସେଥିପାଇଁ ମୋତେ ବହୁତ ମନୋରଞ୍ଜନ ଲାଗେ ସେଥିପାଇଁ ମୋତେ ଦେଖିବା ପାଇଁ ତାକୁ ମୋତେ ବହୁତ ଭଲ ଲାଗେ ଆଉ ସିଏ କେତେ ଫଳ ହେବ ମୁଁ ସେ ବିଷୟରେ ଭାବେ ଆଉ ମୋତେ ବହୁତ ଭଲ ଲାଗେ ଯେମିତିକି ତାର ସୌନ୍ଦର୍ଯ୍ୟ ବହୁତ ସୁନ୍ଦର ଦିଶେ ତା ର ଜାଗା ବି ବହୁତ ଫୁଲଗୁଡ଼ା ବହୁତ ସୁନ୍ଦର ଟାଇପର ଦିଶୁଥାଏ ସେଥିପାଇଁ ବହୁତ ସୁନ୍ଦର ଲାଗେ ମୋତେ